ହେଲୋ ହଁ ଆସିକି ଆସିବେ ସେ ଡ୍ରେସ୍ ଦୁଇଟା ସିଲେଇବାର ଥିଲା ହେଲେ ୟା ପରେବି ସିଲେଇ ପାରିବେ

କେତେ ଦିନ ଭିତରେ ଅଁ ହଁ ଯେ ଜଲଦି ନାଇ କରି ପାର ଏ ନା ଜଲଦି ଟିକେ ଦରକାର ଥିଲା ଯେ ତୁଲେଇ ଦେଇଛି ହଁ ଜଲଦି ଖଣ୍ଡେ ଟେ କରିଦେଲେ ବି ଗୋଟେ ପିସ୍ କରିଦେଲେ ବି ଚଳିବ ଜଲଦି

ଏ ଆଉ ମାପ ଦେଇଥିଲି ଯେ ହଁ ହଁ ଦେଲି ଅଁ ହଁ ଟିକେ ଜଲଦି ସିଲେଇ ଦେବି ବୋଇଲେ ନାଇଁ ବୋଇଲେ ହେନ୍ତା ଟିକେ ଡେରି କଲେ ବି ଚଳିବା ଯେ ଜାଗା ବୋଲି ଏତେ ବନେଇ ଦେଲେ ଚଳିବା ହୁଁ ଆଜିକାଲି ଭିତରେ ହଁ ହଁ ଆଉ ଦିନେ ଦୁଇଦିନ ଭିତରେ

ହଉ ସେ